ଗେମ୍ ଖେଳିଲେ ଗ୍ରାମାଞ୍ଚଳର ଲୋକମାନେ ଉପକୃତ ହୁଅନ୍ତି ଯେମିତିକି ଜା ଗୋଟିଏ ଗାଁରେ ଯେଉଁ କୌଣସି ବି ଟୁର୍ଣ୍ଣାମେଣ୍ଟ ହେଉ ଯେପରିକି ସେଥିରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେଟି ହେଲେ ବିଭିନ୍ନ ଗ୍ରାମର ଲୋକମାନେ ଆସ ବିଭିନ୍ନ ଟିମ ଆସନ୍ତି ସେଥିରେ ଭାଗ ନେଇଥାନ୍ତି ଏବଂ ତିନି ଚାରଟି ଦଳ ବି ଖେଳିଥାନ୍ତି ଏବଂ ସେହି ତିନି ଚାରଟି ଦଳରୁ ଯେଉଁ ଦଳ ଜିତିଥାଏ ତାକୁ ଟ୍ରଫି ବା ସାର୍ଟିଫିକେଟ ମିଳିଥାଏ ଏବଂ ସେହି ସାର୍ଟିଫିକେଟକୁ ନେଇକି ସେହି ଗ୍ରାମାଞ୍ଚଳରୁ ବ୍ଲକ ସ୍ତରକୁ ଯାଇଥାଏ ବ୍ଲକ ସ୍ତରରେ ଖେଳିକି ତାପରେ ଜିଲ୍ଲା ସ୍ତରକୁ ଯାଇଥାଏ ଜିଲ୍ଲାରୁ ଷ୍ଟେଟ ଲେବୁଲକୁ ଯାଇଥାଏ ଷ୍ଟେଟ ଲେବୁଲରେ ଖେଳିକି ପୁରସ୍କାର ବି ପାଇଥାଏ ଏବଂ ସାର୍ଟିଫିକେଟ ବି ପାଇଥାଏ ଯେ ସେହି ସାର୍ଟିଫିକେଟ ଗମେଣ୍ଟ ର କିଛି ଚାକିରି ପାଇଁ ଏବଂ ତାଙ୍କୁ ବହୁତ ସାହାଯ୍ୟ ବି କରିଥାଏ ଏବଂ ସାମାଜିକ ସମ୍ପର୍କ ହେଉଛି ଲୋକମାନେ ଗ୍ରାମରେ ଯେଉଁ ଖେଳ ହୋଇଥାଏ ସେଠି ବହୁତ ଦୋକାନ ବସିଥାଏ ଏବଂ ବହୁତ ଲୋକରୁ ଲୋକ ବି ଯାଇଥାନ୍ତି ଏବଂ ତାଙ୍କ ତାଙ୍କ ଭିତରେ ବହୁତ ମିଶା ମିଶିଥାନ୍ତି ଏବଂ ତାଙ୍କ ଭିତରେ ବହୁତ ସାମାଜିକ ସମ୍ପର୍କ ବି ବଢ଼ିଥାଏ ଏବଂ ସେଠି ବି ଯେଉଁ ଦୋକାନ ଥାଏ ତାଙ୍କ ବ୍ୟବସାୟ ବି ଭଲ ହୋଇଥାଏ ଏବଂ ସେଥିରେ ବହୁତ ଲୋକବି ଖୁସି ହୋଇଥାନ୍ତି